ଦେଖାଗଲେ ଭାରତ ରାଜ୍ୟମାନଙ୍କର ଗୋଟେ ସମ୍ଭବ ଭାରତକୁ ବିଭିନ୍ନ ଭାଗରେ ରାଜ୍ୟମାନଙ୍କର ବିଭିନ୍ନ ଭାଗରେ ଭାଗ କରାଯାଇଛିି ଯେପରି ପୂର୍ବ ପରିଶ୍ୟ ପଶ୍ଚିମ ଉତ୍ତର ଦକ୍ଷିଣ ଆଜି ଆମେ ବିଚାର କରିବା ଉତ୍ତର ଭାରତ ଏବଂ ଦକ୍ଷିଣ ଭାରତ ମଧ୍ୟରେ ଉତ୍ତର ଭାରତ ଏବଂ ଦକ୍ଷିଣ ଭାରତ ମଧ୍ୟରେ ବହୁତ ଗୁଡ଼େ ପାର୍ଥକ୍ୟ ଦେଖାଯାଏ ଉତ୍ତର ଭାଗରକୁ ଆମେ ଯଦି ଯିବା ସେଥିରେ ପାଣିପାଗ ପ୍ରାୟତଃ ଥଣ୍ଡା ରହେ ଏବଂ ଦକ୍ଷିଣ ଭାରତକୁ ଆମେ ଯଦି ଚାଲିଯିବା ସେଠାରେ ପାଣିପାଗ ପ୍ରାୟତଃ ଗରମ ରହିଥାଏ ଆମେ ଆରମ୍ଭ କରିବା ଭାଷାରୁ ଭାଷା ଏଡ଼େ ଆରମ୍ଭ କଲେ ପ୍ରଥମତଃ ଉତ୍ତର ଭାରତରେ ଆମର ହିନ୍ଦୀ ଭାଷାକୁ ବେଶୀ ଗୁରୁତ୍ୱ ଦେଇଥାଏ କିନ୍ତୁ ଦକ୍ଷିଣ ଭାରତରେ ସବୁ ରାଜ୍ୟର ଗୋଟେ ଗୋଟେ ଅଲଗା ଭାଷା ଥାଏ ପ୍ରାୟତଃ ସେଠାରେ ତାମିଲ ତେଲୁଗୁ କନ୍ନଡ଼ ମାଲାୟଲମ୍ ଏହିସବୁ ଭାଷା କହିଥାନ୍ତି ଆଉ ଖାଦ୍ୟ ଉପରେ ବି ଯଦି ଯିବା ଖାଦ୍ୟ ଉପରେ ବି ବହୁତ ପାର୍ଥକ୍ୟ ଦେଖାଯାଏ ସେଇ ଉତ୍ତର ଭାରତରେ ଆମର ବିଭିନ୍ନ ପ୍ରକାର ଖାଦ୍ୟ ଯେପରିକି ଆମର ଛୋଲେ ଚାୱଲ ଆଉ ହେଇଗଲା ଏମିତି ପୁରୀ ରୁଟି ଏପରି ଖିଆଯାଏ କିନ୍ତୁ ଆମେ ଯଦି ଦକ୍ଷିଣ ଭାରତ ଆଡ଼େ ଯିବା ସେଠି ପ୍ରାୟତଃ ବିରିୟାନୀକୁ ମୁଖ୍ୟତଃ କରାଯାଏ ନଡ଼ିଆ ପାଣି ବହୁତ ଭାବରେ ଇଟିଲି ଦୋସା ଏହିପରି ଖାଦ୍ୟ ବହୁତ ଭାବରେ ବ୍ୟବହୃତ ହୁଏ ଏବଂ ଖୁଆଯାଏ ସେଇଠି ଦେ ସାକ୍ଷରତା ହାର ମଧ୍ୟ ଦକ୍ଷିଣ ଭାରତରେ ବହୁତ ବେଶୀ ଉତ୍ତର ଭାରତରେ ଟିକେ କମିଯାଇ ଥାଏ ଏବଂ ସବୁକିଛି ରାଜନୀତି ସାକ୍ଷରତା ହାର ଭୂଗୋଳ ଇତ୍ୟାଦି ପ୍ରାୟତଃ ଅଲଗା ଅଲଗା ରହିଥାଏ